ହଁ କୁହନ୍ତୁ ହଁ ମୁଁ ତ ଏବେ ଛୁଟିରେ ଥିଲି ନାଁ ହଁ ହଁ ହଁ ବୁଝିଲି ଯେ ହେଇତ ମୁଁ ତ ଏବେ ଛୁଟିରେ ଥିଲି ତ ସେଇ ଆଉ ମୁଁ ତ ଭୁଲିଗଲି ମୁଁ ଏପଟେ ଟିକେ ଅନ୍ୟ କାମରେ ବିଜି ରହିଗଲି ବୋଲିକି ମୁଁ କରିପାରିଲିନି ଆଚ୍ଛା ଆପଣ ସେଇ ଦିନର ଷ୍ଟକ୍ଗୁଡ଼ା ଇଏ କରିନାହାନ୍ତି କି ଆଚ୍ଛା ଆଚ୍ଛା ତ ଏବେ ଗଲା ବେଳକୁ ଦିନେ ଦୁଇ ଦିନ ଲେଟ୍ ହୋଇପାରେ ହଁ ହଁ ଅନ୍ୟ ଜଣକୁ ନହେଲେ ଡାକିକିନା ଦେଇ ଦିଅନ୍ତୁ ଇଏ ମାଲ୍ ନେଇକିନା ଆ ନହେଲେ ଆଉ ଗୋଟେ ଦିନ ଯଦି ଆପଣ ଅପେକ୍ଷା କରିଥାନ୍ତେ ହେଲେ ମୁଁ ଯାଇକି କାଲି ଇଏ କରିଦିଅନ୍ତି ହଁ ଠିକ ଅଛି କାହିଁକି ନାଁ ନାଇଁ ବୁଝିଲି ଯେ ଘରେ ଏକ୍ଚୁଆଲି କେହି ନାହାନ୍ତି ତ ମୁଁ ଗାଡ଼ି ନେଇକି ପଳେଇ ଆସିଛି ତ କାମ ମୁଁ କରୁଛି ନାଁ ତ ସେଇଥିପାଇଁ ବୋଲିକିନା କେହି ଯାଇ ପାରୁ ନାହାନ୍ତି ହ ଆଉ କେହିବି ନାହାନ୍ତି ଆମ ଘରେ ହଁ କେହି ନାହାନ୍ତି ବୋଲିକି ଟିକେ ଅସୁବିଧା ହେଉଛି ଆଉ କ'ଣ କରିବା ହଁ ସେଇ ଆଜ୍ଞା ସେଇଗୁଡ଼ାକ ସେମାନେ ଦେଖିବେନି

ହଁ ହଁ